ଆମର ଓଡ଼ିଶାର କୃଷିଜାତ ଦ୍ରବ୍ୟ ଗୁଡ଼ିକ ଯଦି ଆନ୍ତର୍ଜାତୀୟ ଆନ୍ତର୍ଜାତୀୟ ବଜାରରେ ଏ ରପ୍ତାନୀ ଆମେ କରିପା କରନ୍ତୁ ତାହେଲେ ଆମେ କିଛି ଭଲ ଲାଭ ହୋଇପାରନ୍ତା ବା ଆମର ଜିନିଷ ଗୁଡ଼ିକ ଯାଇ ବାହାର ଦେଶରେ ଖ୍ୟାତି ଲାଭ କରନ୍ତା ବା ସେ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତା ତେଣୁ ତାପାଇଁ ଏ ଘରୋଇକର ଘରୋଇ ହୋଲସେଲର୍ ମାନେ ଯେଉଁ ନେବେ ସେମାନେ ଆମର ତ ପାଖରେ ପାରାଦ୍ୱୀପ ବଦର ବନ୍ଦର ଅଛି ବନ୍ଦରରୁ ବି ନେ ସେ ଆମର ଏକ୍ସପୋର୍ଟ୍ ବା ରପ୍ତାନୀ ହବାପାଇଁ ଆମର ସୁବିଧା ଅଛି ତେଣୁ ଯଦି ବାହାର ଦେଶକୁ ଆମେ ସୁବିଧା ପାଆନ୍ତୁ ପଠାଇବାପାଇଁ ତାହେଲେ ଆମେ ଦୁଇ ପଇସା ବି ଲାଭ ହୁଅନ୍ତା ଆମର ଏଠାକାର ଓଡ଼ିଶାର କୃଷିଜାତ ଦ୍ରବ୍ୟ ବାହାରେ ବି ସୁନାମ ଅର୍ଜନ କରନ୍ତା ବାସ୍ ଆମେ ଭଲ ଦୁଇ ପଇସା ଲାଭ ବି ହେଇପାର ଆମ ନାଁ ବି ସେ ସେଠି ଏ ଆହୁରି ବଢ଼ନ୍ତା ତେଣୁ ରପ୍ତାନୀ କି ଆମେମାନେ ନିହାତି ଅଗ୍ରାଧିକର ଦେବା ଉଚିତ୍